ହଁ ହେଲୋ ଆମେ ଚାଷ୍ କର୍ସୁଁ ମୁକ୍ଫୁଲି ମାଖନ୍ ଧାନ୍ ଚାଷ୍ କର୍ସୁଁ ଚାଷ୍ରେ ଆମେ ବିକ୍ରି କରି ସେଥି ଆମେ ଚଲ୍ସୁ ଆମେରେ ବେପାର୍ ବି କର୍ସୁଁ ଇଟ୍ ବି ଆମେ କରି ଯାଏସୁଁ କି ଧାନ୍ ଚାଷ୍ କର୍ସୁଁ ମୁକ୍ଫୁଲି ଧାନ୍ ମାଖନ୍ ମୁଗ୍ ବିରି ସବୁ କିଛି କର୍ସୁଁ ଆମେ ସେଥିରେ ଆମେ ଚଲ୍ସୁଁ ଆଉ ସେଥିରେ ଦି ପଏସା କମେଇକରି ଆମେ ଛୁଆ ପୁତା କୁଟୁମ୍କେ ଆମେ ସେଥିରେ ଚଳାସୁଁ ପାଠ୍ ପଢ଼ାସୁଁ ଭଲ୍ସେ ସେଟା ଦି ପଏସା ବିକି କରି ଆମେ ସେଥିରେ ଆମେ ଚଲ୍ସୁ ସେଟା ଚାଷ୍ କରୁଛୁଁ ଆମେ ଧାନ୍ ବିି କମାସୁଁ ମୁଖ୍ଫୁଲି ଧାନ୍ ମାଖନ୍ ମକା ସବୁକିଛି ଆମେ ଯାହା କରି କର୍ସୁ ବାଇଗନ୍ ପାତଲ୍ଘଟା ସବୁକଛି ଆମେ କର୍ସୁ ଆଉ ସେଥିରେ ବିକ୍ରି କର୍ସୁଁ ଆମେ ଆଉ ସେଥିରେ ଚଲ୍ସୁଁ ଦି ପଏସା ପାଇକରି ଛୁଆପୁତାକେ ପଢ଼େଇକରି ଆମେ ସେଥିରେ ଆମେ ଚଲ୍ସୁଁ ଆମେ କେନିକେ ମଜୁରୀ ବି ଯାଏସୁଁ ଆମେ ମଜୁରୀ ଆମେ ବି ଯାଏସୁଁ ଆଉ ବି ଇଟ୍ ଫେକ୍ଟରୀମାନ୍କୁ ବି ଯାଏସୁଁ କେନ୍ ଚାଉଲ୍ ଫେକ୍ଟରୀମାନ୍କୁ ବି ଯାଏସୁଁ ଆମେ କାମ୍ କରି ସବୁ ଜାଗାରେ ଆମେ ଯାଏସୁଁ ଆର୍ ଆମେ ଚାଷ୍ କର୍ସୁଁ ଆମେ ସବୁ ମାସେ ଖରା ମାସେ ବି କର୍ସୁଁ ଅଷାଡ଼ ମାସେ ବି କର୍ସୁଁ ଚାଷ୍ ଆଉ ସେତି ଧାନ୍ ବାଇଗଣ୍ ପାତଲ୍ଘଟା ସେଥି ବିକି କରି ଆମେ ଚଲ୍ସୁ ଭଲ୍ ଚାଷ୍ କର୍ସୁଁ ଆମେ ଭଲ୍ ଉନ୍ନତି ହେସି ଭଲ୍ ବିକ୍ରି ହେସି ବିକ୍ରି ଟାଇମ୍କେ ଆମେ କର୍ସୁଁ ଯୋଗାସୁଁ ସେଥିରେ ଆମେ ଦି ପଏସା ପାଇକରି ଆମର୍ କୁଟୁମ୍ବ୍ ଚଲାସୁଁ ଆମେ ଆଉ ଆମେ ଖାଏସୁଁ ଆର୍ ବସ୍ସୁ ଆମେ ସେଥିରେ ଆମେ ଚଲୁଚୁଁ ଚାଷ୍ ଲାଗି ଆମେ ଚାଷ୍ କରିକରି ଆମେ ଚଲ୍ସୁଁ ଆରୁ ମାଖନ୍ ଯୋଗାସୁଁ ମାଖନ୍ ବିକ୍ସୁଁ